ପାଞ୍ଚଟି ତାରିଖର ନାମ ଗୁଡ଼ିକ ହେଲା ଦଶ ଦୁଇ ଅଠରଶହ ଅଶି ଏଗାର ମେ ଅଠର ଶହ ବୟାଳିଶ ଉଣେଇଶ ମେ ଉଣେଇଶହ ଚଉଦ ତେଇଶ ଜୁନ ଉଣେଇଶହ ପଞ୍ଚାନବେ ଅଠେଇଶ ଅଗଷ୍ଟ ଉଣେଇଶହ ଅନେଶ୍ୱତ